ହଁ ସୁବ୍ରତ ଗୋଟେ ପାଞ୍ଚ ଛଅ ଦିନ ହେଇଗଲାଣି ମୁଁ ମଇଦଲପୁରକୁ ପଳେଇ ଆସିଛି ଫ୍ୟାମିଲି ସହିତ ପଳେଇ ଆସିଛି ଆଉ ମୋର ଆଧାର କାର୍ଡ଼ ମଧ୍ୟ ଅପଡ଼େଟ୍ କରିଦେଇଛି ତୋର ଆଧାର କାର୍ଡ଼ କଲୁ କି ହଁ ତ ଫାଷ୍ଟ ଏମିତି କରିବୁ ହଁ ମୋ ଆଧର ୱେବସାଇଟକୁ ପଳେଇବୁ ଆଉ ତାପରେ ସେଠି ତୋର ଆଧାର ନମ୍ବର ମାଗବ ଯେମିତିକି ମୋରଟା ଦେଇଥିଲି ଚାରି ଦୁଇ ତିନି ଶୂନ ପାଞ୍ଚ ଛଅ ସାତ ନଅ ହଁ ତିନି ଛଅ ନଅ ଆଠ ହଁ ଆଧାର ନମ୍ବର ଦେଲା ପରେ ତୁ ତାକୁ ଜେନରେଟ୍ ଓଟିପି କରିବୁ ହଁ ତାପରେ ଜେନେରେଟ ଓଟିପି ଆଇଲା ପରେ ତ ମାନେ ତୋ ମୋବାଇଲରେ ଗୋଟେ ଓଟିପି ଯିବ ସେ ଓଟିପିକୁ ସେଠି ଫିଲ୍ଅପ୍ କରିକି ତାକୁ ସବମିଟ୍ ମାରିବୁ ହଁ ସବମିଟ୍ ମାରିଲା ପରେ ତାର ସେ ସୋ କରିଦବ ତୋର ଅପଡ଼େଟଟା କେମିତି ଅଛି ସୋ କରିଦବ ତାପରେ ତୁ ଚେକ୍ କରିବୁ ଆଉ ହଁ ହଁ ହଁ ସବୁ ଆସିବ ତାପରେ ତୋର ଆଧାର ନମ୍ବର ମାରିଲା ପରେ ଓଟିପି ଦେ ଦେଲୁ ତାପରେ ତୋ ସେ ଅପଡ଼େଟ ଚେକ୍ କରିଦବୁ ଚେକ୍ କରଲା ପରେ ଜାଣିବୁ ଯେ ତୋର ଆଧାର କାର୍ଡ଼ଟା ଅପଡ଼େଟ ହେଇଛି ନା ନାଇଁ

ମୁଁ ତ ନୂଆ ସହରକୁ ଗୋଟ ଗୋଟେ ସିଫ୍ଟ କରିଦେଇଛି ହଉ ଠିକ୍ ଅଛି ଚେକ୍ କରିକି ମୋତେ ଫୋନ କରେ ହଉ ଠିକ୍ ଅଛି ଆ ରହିଲି